ହ୍ୟାଲୋ ସାର୍ ନମସ୍କାର ଆପଣ ଅମ୍ବିକା ହୋଟେଲ୍ରୁ କହୁଥିଲେ କି ସାର୍ ମୁଁ ସାନଜରିଆ ଗ୍ରାମରୁ କହୁଅଛି ମୋର ଗୋଟିଏ ଆସନ୍ତା ସତର ତାରିଖ ଦିନ ମୋର ଗୋଟିଏ ଫଙ୍କ୍ସନ୍ ମୋ ଘରେ ଅଛି ତେଣୁ ମୁଁ ଆପଣଙ୍କୁ କିଛିଟା ଖାଦ୍ୟ ପ୍ରସ୍ତୁତି ପାଇଁ ଆପଣଙ୍କୁ କଲ୍ କରିଅଛି ମୋର ତିରିଶଟି ମିଲ୍ ଆବଶ୍ୟକ ଅଛି ଯେଉଁ ମିଲ୍କି ମୋର ବିନା ପିଆଜ ରସୁଣରେ ଆବଶ୍ୟକ ଅଛି ଯାହା ବିନା ଅଳ୍ପ କମ୍ ଲୁଣ କମ୍ ଚିନି ଆଉ କମ୍ ବାଟଣ ଦ୍ୱାରା ପ୍ରସ୍ତୁତ ହୋଇଥିବ ଯେଉଁଟାକି ଆମ ଦେହ ପ୍ରତି ଭଲ ତେଣୁ ମୁଁ ଆପଣଙ୍କ ନମ୍ବର୍ଟି ପାଇ ଆପଣଙ୍କ କତିକି କଲ୍ କରିଅଛି ଦୟାକରି ଆପଣ ଆପଣଙ୍କର ଖାଦ୍ୟ ପ୍ରସ୍ତୁତିର ଦରଟି ମତେ ଜଣାଇଲେ ମୁଁ ଆପଣଙ୍କ ପାଖରେ ଚିରୋପକୃତ ହେବି ତେଣୁ ମୁଁ ଆପଣଙ୍କ ପାଖକୁ କଲ୍ କରିଛି ଦୟାକରି ଆପଣ ଆପଣଙ୍କର ଲୋକେସନ୍ଟି ମୋତେ ପଠାଇବେ କାରଣ ମୁଁ ଆପଣଙ୍କ ପାଖରୁ ଖାଦ୍ୟଟିକୁ ଆଣିବା ପାଇଁ ସମର୍ଥ ହେବି ତେଣୁ ଆପଣ ଦୟାକରି ମୋର ଯେଉଁ ଖାଦ୍ୟଟିକୁ ଭଲଭାବରେ ପ୍ରସ୍ତୁତ କରିଦେବେ ଆଉ ଭଲଭାବରେ ପ୍ୟାକିଙ୍ଗ୍ ବି କରିଥିବେ ଯେଉଁଟାକି ବାଟରେ ଆସିବା ବେଳେ ଖରାପ ନ ହେବ କାରଣ ଜିନିଷଟି ବାଟରେ ଆସିଲାବେଳେ ଖରାପ ନହେବା ଦରକାର ଆଉ ଆପଣ ଆପଣଙ୍କର ପ୍ରାପ୍ୟ ଟିକୁ ମୁଁ ଆପଣଙ୍କ ପାଖକୁ ନେଇ ଦେଇଦେବି